ବୃହତ ଚାଷୀ ବ୍ୟବସାୟରେ କ୍ଷୁଦ୍ର ଚାଷୀ ବହୁତ ଲାଭବାନ ହେଉଛି ଏବଂ କ୍ଷତି ବି ସହୁଛି ବୃହତ ଚାଷୀ ବ୍ୟବସାୟୀଙ୍କର ଆଉ ବହୁ ପରିମାଣରେ ଜମି ଆଉ ଉନ୍ନତ ଧରଣର ଯନ୍ତ୍ରପାତି କୃଷିର ଯନ୍ତ୍ରପାତି ରହିଛି ଏବଂ କମ ଖର୍ଚ୍ଚରେ ସେମାନେ ବହୁତ ଆୟ କରୁଛନ୍ତି ଲାଭବାନ ହେଉଛନ୍ତି କିନ୍ତୁ କ୍ଷୁଦ୍ର ଚାଷୀଙ୍କ ପାଖରେ ଯେଉଁ କମ ରେଟ୍ରେ ବିକ୍ରି କଲେ ଦେଲେ ବହୁତ କ୍ଷତି ସହୁଛନ୍ତି କାରଣ ସେମାନେ କମ ଆୟ କରୁଛନ୍ତି ତେଣୁ କ୍ଷୁଦ୍ର ଚାଷୀ ଆଉ ଯେଉଁଟି ଆମର ବଜାର ଉପରେ ମାର୍କେଟ ଉପରେ ବଡ଼ ଚାଷୀ ଅଛନ୍ତି ବୃହତ ଚାଷୀ ଅଛନ୍ତି କ୍ଷୁଦ୍ର ଚାଷୀ ବି ଅଛନ୍ତି ତେଣୁ କ୍ଷୁଦ୍ର ଚାଷୀ ଯେଉଁ କ୍ଷୁଦ୍ର ସେମାନେ ଯେଉଁ ଚାଷ ତାଙ୍କ ପାଖରେ ରହୁଛି ବହୁତ କମ କାରଣ ମାର୍କେଟରେ ବିକ୍ରି କଲାବେଳେ ସେମାନେ ଚାଷ କଲା ବ୍ୟବସାୟୀ ଚାଷ କଲା ମାନେ ସେମାନେ ଯେଉଁ ଋଣ ଆଣୁଛନ୍ତି ଆଉ ଧାର ଉଦ୍ଧାର କରୁଛନ୍ତି ଆଉ ସେ ବିନିଯୋଗ କରିକି ଚାଷ କରୁଛନ୍ତି ଶେଷରେ ଆଉ ତାକୁ ଶୁଝି ପାରୁନାହାନ୍ତି ଚାଷୀ ଆତ୍ମହତ୍ୟା କରୁଛନ୍ତି ଆଉ ସେତିକିରେ ମଧ୍ୟ ତାର ପେଟ ପରିବାର ପୋଷଣ ହୋଇପାରୁନି ଗୁଜୁରାଣ ମେଣ୍ଟି ପାରୁନାହିଁ ତେଣୁ ବାଧ୍ୟ ହୋଇକି ଶେଷରେ ଆଉ ଆତ୍ମହତ୍ୟା ବି ଚାଷୀ କରୁଛନ୍ତି